ହଁ ଟେକ୍ନୋଲୋଜି ସମସ୍ତଙ୍କ ଅଧ୍ୟୟନ ପାଇଁ ଏକ ମୌଳିକ ବିଷୟ ହେବା ଦରକାର ମୁଁ ଭାବୁଛି କାହିଁକି ନା ଆଜିର ଯୁବପିଢ଼ୀମାନଙ୍କ ପାଇଁ ଟେକ୍ନୋଲୋଜି ନିହାତି ଆବଶ୍ୟକ ଅଟେ କାରଣ ଯେମିତି କି ଆମେ ଆଗରୁ ଶଗଡ଼ ଗାଡ଼ିରେ ଯିବା ଆସିବା ଯିବା ଆସିବା କରୁଥିଲେ କିନ୍ତୁ ଏବେ ଟେକ୍ନୋଲୋଜି ଏତେ ଆଗେଇ ଗଲାଣି ଯେ ଆମେ ଟ୍ରେନ ଦୁଇ ଚକିଆ ଯାନ ବସ୍ ଉଡ଼ାଜାହାଜ ଇତ୍ୟାଦି ରେ ଯାତ୍ରା କରି ଆମ ସମୟ ମଧ୍ୟ ବଞ୍ଚେଇ ପାରିଥାଉ ଏହାପରେ ଆସୁଛି ଆମ ଦୂର ସମ୍ପର୍କୀୟମାନଙ୍କ ସାଙ୍ଗରେ ଆମେ ଆଗରୁ ଯୋଗାଯୋଗ କରିବା ପାଇଁ ଚିଠିର ସାହାଯ୍ୟ ନେଉଥିଲୁ ଯାହାକି ବହୁତ ଆଠ ଦିନ ପନ୍ଦର ଦିନ ପରେ ପହଞ୍ଚୁଥିଲା କିନ୍ତୁ ଏବେ ସ୍ମାର୍ଟ ଫୋନର ବ୍ୟବସ୍ଥା ହୋଇଗଲାଣି ଯାହା ସାହାଯ୍ୟରେ କି ଆମେ ଆମ ସମ୍ପର୍କୀୟମାନଙ୍କ ସାଙ୍ଗରେ ଯୋଗାଯୋଗ କରିପାରୁଛୁ ସେମାନଙ୍କ ହାଲଚାଲ ମଧ୍ୟ ପଚାରି ପାରୁଛୁ ଓ ସେମାନଙ୍କୁ ଭିଡ଼ିଓ କଲ୍ରେ ମଧ୍ୟ ଦେଖିପାରୁଛୁ ଆଗରୁ ଆମେ କୌଣସି ସମ୍ପର୍କୀୟଙ୍କ ପାଖକୁ କିଛି ପଇସା ପଠାଇବାକୁ ହେଲେ ବ୍ୟାଙ୍କ୍ରେ ବହୁତ ଲମ୍ବା ଲାଇନ୍ କରି କି ଠିଆ ହୋଇଥାଉ କିନ୍ତୁ ଏବେ ଗୁଗଲ୍ ପେ ଫୋନ୍ ପେ ଇତ୍ୟାଦି ସାହାଯ୍ୟରେ ଆମେ ସାଙ୍ଗେ ସାଙ୍ଗେ ପଇସା ଗୁଡ଼ିକ ପଠାଇ ଦେଇପାରୁଛୁ ଆଗରୁ ଏବେ ଟେକ୍ନୋଲୋଜି ଏତିକି ଆଗେଇଗଲାଣି କି ଟିଭି ଫ୍ୟାନ୍ ଏସି ଏହି ସବୁ ଏହି ସବୁ ଗୁଡ଼ିକ ବାହାରି ଗଲାଣି ଆରାମ ଦାୟକ ସାମଗ୍ରୀ ଗୁଡ଼ିକ ଏବଂ ଆମକୁ ଆଗକୁ ଆସିବାକୁ ଥିବା ବିପଦ ଯେମିତି କି ବାତ୍ୟା ବନ୍ୟା ଏହି ସବୁ ବିଷୟରେ ମଧ୍ୟ ଆମେ ଏହିସବୁ ଟେକ୍ନୋଲୋଜି ଆଗେଇବା ଯୋଗୁଁ ହିଁ ଜାଣିପାରୁଛୁ ତେଣୁ ମୁଁ ଭାବୁଛି ଯେ ସମସ୍ତଙ୍କର ଅଧ୍ୟୟନ ପାଇଁ ଟେକ୍ନୋଲୋଜି ଏକ ମୌଳିକ ବିଷୟ ହେବା ଉଚିତ